ମୁଁ ରୋଷେଇ କରିବାରେ ଚାରି ଘଣ୍ଟା ସମୟ ବିତାଏ ବିତାଇବାକୁ ଚାହୁଁଛି ମୁଁ ପ୍ରଥମେ ଜାଣି ନଥିଲି ପନିର୍ କେମିତି ରନ୍ଧା ହୁଏ ତା'ପରେ ୟୁଟ୍ୟୁବ୍ରୁ ଦେଖିକିରି ପନିର୍କୁ ରାନ୍ଧିବାର ଲାଗି ଚେଷ୍ଟା କରିଥିଲି ପନିର୍ ଛାଣିବାର ଲାଗି ବହୁତ ତେଲ ଆଡ୍ ହୋଇଥିଲା ତା'ର ପରେ ମସଲା କଷିବାର ଲାଗି ମୁଁ ଜାଣି ନଥିଲି ରାନ୍ଧିବାର ଲାଗି ତା'ର ପରେ ମୋର ମାଆକୁ ପଚାରିକି ସେଠି ପନିର୍ ରାନ୍ଧିବାର ଲାଗି ଦୁଇ ଘଣ୍ଟା ସମୟ ଦିଆ ଯାଇଥିଲା